ହଁ ମୋ ଗାଁରେ ପ୍ରାୟ ତିନିଶହ ପରିକା ଲୋକ ରହୁଛନ୍ତି ଆମ ଗାଁରେ ଅଛି ଏବେ ତିଆରି କରୁଛନ୍ତି ଶିବ ମନ୍ଦିର ଠାକୁରଙ୍କ ଘର ଅଛି ଗାଦି ଠାକୁର ଶ୍ରୀ ରାଧାକୃଷ୍ଣ ଠାକୁର ଅଛନ୍ତି ଶ୍ରୀ ରାଧାକୃଷ୍ଣ ଠାକୁର ଅଛନ୍ତି ସେଇଠି ଆସେ ଦୋଳ ପୂର୍ଣ୍ଣିମା ପର୍ବ ସେଇଠି ପାଳନ ହୁଏ ଯାତ୍ରା ହୁଏ ସମସ୍ତେ କୀର୍ତ୍ତନ କରନ୍ତି ଗାଁ ଲୋକମାନେ ଆସି କୀର୍ତ୍ତନ କରନ୍ତି ବୁଲିବାକୁ ଯାଆନ୍ତି କୀର୍ତ୍ତନ ମାଇକି ଫାଇକି ବଜେଇ କୀର୍ତ୍ତନ ବୁଲିବାକୁ ଯାଆନ୍ତି ଆମ ଗାଁରେ ଚାଷ ହୁଏ ସୂର୍ଯ୍ୟମୁଖୀ ଚାଷ କରନ୍ତି ଧାନ ଚାଷ କରନ୍ତି ଧାନ ଚାଷ ପରେ ବିରି ମୁଗ ହରଡ଼ ସବୁ ଚାଷ କରନ୍ତି ମାଛ ଚାଷ ବି କରନ୍ତି ସେଥିରେ ବି ସେମାନଙ୍କର ଉନ୍ନତି ହୁଏ ଧାନ ଚାଷ କରିବା ପରେ ପରେ ସୂର୍ଯ୍ୟମୁଖୀ କରିବେ ସୂର୍ଯ୍ୟମୁଖୀ ସରିଲା ପରେ ତାପରେ ତାକୁ ଅମଳ କରିବେ ତାକୁ ବାଡ଼େଇବେ ମଞ୍ଜି ଫଞ୍ଜି ବାହାର କରିବେ ତେଲ ପେଡ଼ିବେ ନେଇକି ତାପରେ ଗାଁରେ ଧାନକଳ ମେସିନ୍ ଅଛି ସେଥିରେ ଯାଇକି ଧାନ ପେଶା ପେଶି କରନ୍ତି ଏମିତି ବି ଗାଁରେ ବି ଆସିକି ପେସେଇ ଦିଅନ୍ତି ଧାନକଳ ମେସିନ୍ ଆଣନ୍ତି ହେରି ଗାଁରେ ସ୍କୁଲ୍ ଅଛି ପାଠ ପଢ଼ିବା ପାଇଁ ସ୍କୁଲ୍ ସୁବିଧା ଅଛି ମହିଳା ସମିତି ଘର ଅଛି ସେଇଠି ପାଖରେ କ୍ଲବ କ୍ଲବ ଘର ଅଛି ସବୁ ମାନେ ସବୁ ବୈଠକ ବସାନ୍ତି କ୍ଲବ ପିଲାମାନେ କେମିତି ଲକ୍ଷ୍ମୀ ପୂଜା କରିବେ କି ଗଣେଶ ପୂଜା କରିବେ କି ଗାଁ ଭିତରେ ସରସ୍ଵତୀ ପୂଜା କରିବେ ଗାଁରେ ସବୁ ଏସବୁ ମାନେ ବୈଠକ ବସାନ୍ତି କ୍ଲବ ପିଲାମାନେ ଗାଁ ଲୋକ ମୁରବି ମାନେ ମୂରବି ମାନେ ସବୁ ସିନା ଗାଁରେ କ'ଣ କଲେ ଉନ୍ନତି ହେବ ଗାଁରେ ଉନ୍ନତି କରିବା ପାଇଁ ରାସ୍ତା ଘାଟ ସବୁ ଭଲ ମରାମତି ଭଲ ଅଛି ସବୁ ଜାଗାରେ ନଳକୂପ କରି ଦେଇଛନ୍ତି ପୋଲ କରିଦେଇଛନ୍ତି ଆମ ଗାଁରେ ତ ଏଇଭଳିଆ ସବୁ ଆଉ